ମୁଁ ଯେଉଁ ସମ୍ପୋଟା ଆଣିଥିଲି ଆଗରୁ ବ୍ୟବହାର କରିଥିଲି ଭଲ ହେଉଥିଲା ସେ ସମ୍ପୋଟା ଏବେ ବହୁତ ଖରାପ ହେଲାଣି ସେ ଲଗେଇଲା ମାତ୍ରକେ ଚୁଟି ଛିଣ୍ଡି ଯାଉଛି ବାସନା ଆଉ ଏତେ ଆସୁନାହିଁ ତ ଚୁଟିଟା ହେଉଛି ଧଳା ଦେଖାଯାଉଛି ଏଇଟା କ'ଣ ଏମିତି ହେଲାଣି କେଜାଣି ଭଲ ନୁହଁ